ଆମ ଓଡ଼ିଶାର ପ୍ରମୁଖ ଚଳଚିତ୍ର ପ୍ରେକ୍ଷାଳୟ ବିଭିନ୍ନ ପ୍ରକାରର ଅଛି ଆମ ଯାଜପୁର ଜିଲ୍ଲାରେ ଦୁଇ ପ୍ରକାରର ପ୍ରେକ୍ଷାଳୟ ଅଛି ଯାହାର ନାଁ ହେଉଛି ଜଗନ୍ନାଥ ପ୍ରେକ୍ଷାଳୟ ଏବଂ ସରସ୍ଵତୀ ପ୍ରେକ୍ଷାଳୟ ଏଠାକାର ଟିକେଟ ସୁବିଧା ରହିଛି ଯାହାର ମୂଲ୍ୟ ହେଉଛି ଶହେରୁ ଦୁଇଶହ ଟଙ୍କା ଭିତରେ ଏବଂ ସେ ଏଠାରେ ବସିବାର ସବୁ ପ୍ରକାରର ସୁବିଧା ଅଛି ଆଇଲେନ୍ସ ଭୁବନେଶ୍ଵରରେ ଏବଂ ପ୍ରେୟାଂଶୁ ସ୍ମୃତି ହଲ ଅଛି ଯାହାର ମୂଲ୍ୟ ଟିକଟର ପାଞ୍ଚଶହ ଟଙ୍କା ହୋଇଅଛି ତାଙ୍କର ଡବଲ ସ୍କ୍ରିନ୍ ଥିବାରୁ ଅଧିକ ମୂଲ୍ୟ ହୋଇଥାଏ